ଲୋକମାନେ କିଛି ରୋଗ ହେଲେ ପ୍ରଥମେ ଅନ୍ଧବିଶ୍ୱାସରେ ବଶବର୍ତ୍ତୀ ହୁଅନ୍ତି ଝଡ଼ା ଫୁଙ୍କା ହୁଅନ୍ତି ଯେମିତିକି ଜ୍ୱର ଆସିଲେ ସେମାନେ ଝଡ଼ା ଫୁଙ୍କାର ବଶବର୍ତ୍ତୀ ହବାକୁ ଚେଷ୍ଟା କରନ୍ତି କିଏ ପାଦୁକପଣି ଉପରେ ବିଶ୍ୱାସ କରନ୍ତି କିଏ ଆୟୁର୍ବେଦିକ ଚେରମୂଳି କିଛି ପତ୍ର ୟୁଜ୍ କରିବାକୁ ଚେଷ୍ଟା କରନ୍ତି କିଏ ହୋମିଓପାଥିକ ଉପରେ ବିଶ୍ୱାସ କରନ୍ତି ଯେମିତିକି ଗୋଟେ ବିଶ୍ୱାସ ଥାଏକି ଯେମିତି ଆମର ଏଲୋପାଥିର କୌଣସି ସାଇଡ଼୍ ଇଫେକ୍ଟ ବାହାରିବ ଏଲୋପାଥି ସଡ଼ନ୍ ଭଲ କରିଥବ କିନ୍ତୁ ଦେହରୁ ଡିଜିଜ୍ଟା ସମ୍ପୂର୍ଣ୍ଣ ଲୋପ ପାଇବନି ଏସବୁ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ସେମାନେ ହୋମିଓପାଥିକ ଆୟୁର୍ବେଦିକ ଚେରମୂଳି ଏସବୁ ଉପରେ ତୁଟକା ତୁଟକି ଚିକିତ୍ସା ଉପରେ ବିଶ୍ୱାସ କରନ୍ତି କିଛି ବଡ଼ ବଡ଼ିଆ ହେଲେ ଝଡ଼ା ଫୁଙ୍କା ଉପରେ ବିଶ୍ୱାସ କରନ୍ତି ଏସବୁ ଡାକ୍ତରୀ ଚିକିତ୍ସା ଉପରେ ବହୁତ ପ୍ରଭାବ ପକାଏ